ଓଡ଼ିଶାର ଲୋକମାନେ ବହୁତ ଧୁମ ଧାମ ରେ ସେମାନଙ୍କର ସାଂସ୍କୃତିକ ଐତିହକୁ ପାଳନ କରିଥାନ୍ତି ଯେପରିକି ବାଲିଯାତ୍ରା ମାଣବସା ଗୁରୁବାର ବୋଇତ ବନ୍ଦାଣ ବାଲିଯାତ୍ରାରେ ବହୁତ ମେଳା ଅନୁଷ୍ଠିତ ହୋଇଥାଏ ଏଠାରେ ଲୋକମାନେ ବିଭିନ୍ନ ଦୋକାନ ବଜାର ଦେଇଥାନ୍ତି ବୁଲିବାକୁ ମଧ୍ୟ ଭଲ ଲାଗେ ଗାଁ ଗାଁ ରେ ମା ମାନେ ମାଣବସା ଗୁରୁବାର ମଧ୍ୟ ପାଳନ କରିଥାନ୍ତି ବର୍ଷକରେ ଥରେ ବୋଇତ ବନ୍ଦାଣ ମଧ୍ୟ ହୋଇଥାଏ ଏଇଥିରେ ସମସ୍ତେ ବୋଇତକୁ ବନ୍ଦେଇଥାନ୍ତି